ଜଗତସିଂପୁରୁ ଜିଲ୍ଲା ଏବେ ବହୁତ ମାନେ ବହୁତ ଡେଭଲପମେଣ୍ଟ ହେଲାଣି ବହୁତ ମାନେ ପରିବହନର ଆମର ବହୁତ ସୁବିଧା ଅଛି ଏବେ ତ ନବୀନ ସାର ଆମର ଲକ୍ଷ୍ମୀ ବସ୍ କରିଦେଲେ ଯାଇକି ପାଞ୍ଚ ଟଙ୍କାରେ ତୁମେ ଯାଇକି ଜଗତସିଂହପୁର ଜିଲ୍ଲାରେ ପହଞ୍ଚିପାରିବ ଆଉ ଆମର ଅଟୋ ଯାଉଛି ମ୍ୟାଜିକ୍ ଅଟୋ ଯାଉଛି ଜଗତସିଂହପୁରକୁ ରାସ୍ତା ବି ବହୁତ ମାନେ ବହୁତ ଉନ୍ନତି ହୋଇସାରିଛି ଜଣେ ଲୋକ ଆରାମସେ ଯାଇପାରିବ ଜଗତସିଂହପୁର ଜିଲ୍ଲାରେ ଦୈନନ୍ଦିନ ଜୀବନ ଆରାମସେ ଅତିବାହିତ କରିପାରିବ କିଛି ଅସୁବିଧା ହେବାର ନାହିଁ